ଆମ ଭାରତର ଅନେକ ନେତାମାନଙ୍କ ବିଷୟରେ ମୁଁ ଜାଣିଛି ସେଥିମଧ୍ୟରୁ ନବୀନ ପଟ୍ଟନାୟକ ମୋ ମୁଖ୍ୟମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀ ଆମମାନଙ୍କ ପାଇଁ ବହୁତ କିଛି କରିଛନ୍ତି ପଚିଶ ବର୍ଷ ଧରି ଶାସନ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ସ୍କୁଲ୍ ପୁଅ ଝିଅମାନଙ୍କ ସ୍କଲାରସିପ୍ ଯୋଗାଇ ଦେଇଛନ୍ତି ଏବଂ ଗ୍ରାମରେ ଯେଉଁ ମାନଙ୍କ ଘର ନ ଥାଏ ସେମାନଙ୍କ ଘର ବି ଦେଇଛନ୍ତି ଆଉ ସ୍କୁଲ୍ରେ ସେ ଏମ୍ ଡି ଏମ୍ ଖାଦ୍ୟ ମଧ୍ୟ ନବୀନ ପଟ୍ଟନାୟକ ଦଉଛନ୍ତି ଏବେ ନୂଆ ଯୋଜନା ସତର ଅଠର ଝିଅମାନଙ୍କୁ ମଧ୍ୟ ଅଣ୍ଡା ଛତୁ ସବୁ ଦିଆଯାଉଛି ସ୍କୁଲ୍ରେ ଖାଦ୍ୟ ଦିଆଯାଉଛି ସବୁ ନବୀନ ପଟ୍ଟନାୟକ ଦେଉଛନ୍ତି ସେ ଆମର ବହୁତ ଉପକାର କରୁଛନ୍ତି ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ମଧ୍ୟ ଛାଡ଼ିଲେ ଗ୍ରାମ ସେ ଲକ୍ଷ୍ମୀ ବସରେ ଝିଅମାନଙ୍କୁ ପାଞ୍ଚ ଟଙ୍କା କରି ନେଉଛନ୍ତି ବହୁତ ସୁବିଧା ହେଉଛନ୍ତି ଅପରାଜିତା ଅପରାଜିତା ବିଜେପି ଦଳର ବର୍ତ୍ତମାନ ମୁଖ୍ୟ ଅଛନ୍ତି ସେ ଆଗକୁ ଆଗରେ ସ୍କୁଲ୍ର ଟିଚର୍ମାନଙ୍କର ୟୁନିଫର୍ମ ବା ଛାତ୍ରମାନଙ୍କର ୟୁନିଫର୍ମ ମଧ୍ୟ ଗୋଟେ ରାତିରେ ଚେଞ୍ଜ କରିଦେଇଥିଲେ